ଆମ ଅଞ୍ଚଳରେ ପ୍ରତ୍ୟେକ ଲୋକ ପଶୁ ପାଳନ କରିଥାନ୍ତି ସେଇ ପଶୁମାନଙ୍କୁ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ସେମାନେ ହେଇଥାନ୍ତି ଯେପରି କିଛିଦିନ ତଳେ ଛେଳିମାନଙ୍କୁ ବସନ୍ତ ରୋଗ ହେଇଗଲା ବସନ୍ତରେ ଅନେକ ଛେଳି ତାଙ୍କ ଦେହସାରା ଘା ହେଇକି ସେମାନେ ମରିଗଲେ ସେ ଯେଉଁ ଘା ସବୁ ହେଇଗଲା ସେମାନଙ୍କୁ ଲୋକମାନେ ତୁଳସୀପତ୍ର ଗେଣ୍ଡୁପତ୍ର ଇତ୍ୟାଦି ପତ୍ର ଜଙ୍ଗଲରୁ ବିଭିନ୍ନ ଚେରମୂଳି ଆଣିକି ସେଥିରୁ ରସ ବାହାର କରିକି ସେ ଘା ଉପରେ ଲଗାଇବା ଦ୍ୱାରା ପଶୁମାନଙ୍କର ଉପ ରୋଗରୁ କିଛି ଅଂଶ ଉପଶମ ସେମାନେ ପାଇପାରିଥିଲେ ଏହିପରି କରି ଅନେକ ଲୋକମାନଙ୍କର ଛେଳି କିଛି ଅଂଶରେ ବଞ୍ଚିଛନ୍ତି ନହେଲେ ସବୁ ଛେଳି ମରିଗଲେଣି ଅନ୍ୟାନ୍ୟ ପଶୁଙ୍କୁ ମଧ୍ୟ ସେଇ ବସନ୍ତ ରୋଗ ହେଇଥିଲା ଯେପରି ଗୋରୁମାନଙ୍କୁ ଖୁରା ଆକାରରେ ଗୋଟେ ବସନ୍ତ ତାଙ୍କର ଯେଉଁ ଖୁରାରେ ଘା ହେଇକି ସେ ଘା ରୁ ପୋକ ବାହାରିଲା ଏପରି ଅନେକ ଗୋରୁ ମଧ୍ୟ ଖୁରା ରୋଗରେ ଆକ୍ରାନ୍ତ ହେଇକି ବହୁତ କଷ୍ଟ ପାଇଥିଲେ ସେହିପରି ଭାବରେ ଅନେକ ପଶୁକୁ ଗୋରୁ ଗାଈ ଛେଳି ମେଣ୍ଢା ସମସ୍ତଙ୍କୁ ବିଭିନ୍ନ ପ୍ରକାର ରୋଗ ହେଇଥାଏ ଯେପରି ଗୋରୁମାନଙ୍କୁ ବଜବଜି ହେଇଥାଏ ଖୁରା ହେଇଥାଏ ଛେଳିମାନଙ୍କୁ ରିସେଣ୍ଟରେ ଯେଉଁ ହେଇଗଲା ବସନ୍ତ ଅନେକ ଛେଳି ମରିଗଲେ ଏହିପରି ଭାବରେ ବହୁତ ଛେଳିମାନଙ୍କୁ ରୋଗ ହେଉଛି ଗାଈମାନଙ୍କୁ ମଧ୍ୟ ହେଉଛି ସେଥିପାଇଁ ଗାଁ ଲୋକମାନେ ସେ ଗୋରୁଗାଈଙ୍କୁ ବିଭିନ୍ନ ଜଙ୍ଗଲରୁ ଔଷଧ ଆଣିକି ଲଗାଇବା ଦ୍ୱାରା ଯଦି ଔଷଧରେ କିଛି ଉପଶମ ନପାଇ ରୋଗ ବଢ଼ି ଚାଲେ ତା'ହେଲେ ଭି ଏସ୍ ଡାକିକି ଇଞ୍ଜେକ୍ସନ କି ବିଭିନ୍ନ ମେଡ଼ିସିନ ଦବା ଦ୍ୱାରା ସେ ରୋଗରୁ କିଛି ଉପଶମ ପଶୁମାନେ ପାଇକି ବଞ୍ଚିଯାନ୍ତି ଅଲଗା ପଶୁମାନେ ମରି ବି ଯାଆନ୍ତି ଯେପରି ବଜବଜି ରୋଗରେ ଉପଶମ କିଛି କରିବା ଆଗରୁ ସେ ପଶୁ ମରିଯାଇଥାଏ